ପ୍ରଥମେ ଆମେ ଗାଈ କିଣିଲା ସମୟରେ ତା'ର ଗୁଣବତ୍ତାକୁ ଦେଖି କରି ଆମେ ଗାଈ କିଣିଥାଉ ଗାଈ ଯେପରି ଗାଈର ସ୍ୱାସ୍ଥ୍ୟ ଭଲ ଥିବ ଗାଈ ଭଲ ପସେଣ୍ଟର ହେଇଥିବ ଗାଈ କ୍ଷୀରଟା ଅଧିକା ଦେଇପାରୁଥିବ ଭଲ ବାଛୁରୀ ଦେଇପାରୁଥିବ ଏଗୁଡ଼ିକୁ ଦୃଷ୍ଟି ଦେହରେ ରଖି ଆମେ ଗାଈ କିଣିଥାଉ ସେଇ ଗାଈ ଠାରୁ ଆମେ ପରବର୍ତ୍ତୀ ସମୟରେ ଆମେ ଗାଈ ଠାରୁ କ୍ଷୀର ଉତ୍ପାଦ କରୁ ସେଇ କ୍ଷୀରକୁ ଆମେ ଦହି କରୁ ତାକୁ ଲହୁଣୀ ହୁଏ ଲହୁଣୀରୁ ଘିଅ ହୁଏ ଦହିରୁ ବି ଆମେ ଛେନା କରୁ ଏହାକୁ ଆମେ ବିକ୍ରି ମଧ୍ୟ କରିଥାଉ ଆମର ଘରୋଇ ପ୍ରକ୍ରିୟାକରଣ ମାଧ୍ୟମରେ ଏଗୁଡ଼ାକୁ କରାଯାଏ ଗାଈର ଗୋବର ତାକୁ ବି ଆମେ ଖତ ସାର ରୂପରେ ବ୍ୟବହାର କରୁଚୁ ତାକୁ ବି କମ୍ପୋଷ୍ଟ ହିସାବରେ ତାକୁ ଆମେ ବ୍ୟବହାର କରୁଛୁ ସେଥିରୁ ଆମେ ଭଲ ଫସଲ ବି ଅମଳ କରୁଛୁ ତା'ପରେ ଗାଈର ପରିଶ୍ରା ଦେଉଛି ସିଏ ବି ଆମର ହର୍ବାଲରେ କାମ ଦେଉଛି ମେଡ଼ିସିନ ଆମେ କରୁଛୁ ତାକୁ ବି ବ୍ୟବହାର କରୁଛୁ ଆମ ପେଷ୍ଟିସାଇଡ଼ ହିସାବରେ ତାକୁ ବି ବ୍ୟବହାର କରାଯାଉଛି ଆଉ ଗାଈର ବହୁତ ପ୍ରକାରର ଆମେ ତାକୁ ବି ବିକ୍ରି କରିପାରୁଛୁ ଧାର୍ମିକ ବସ୍ତୁକୁ ବିକ୍ରି କରି ଆମେ କିଛି ପଇସା ରୋଜଗାର କରିପାରୁଛୁ ଆମେ ଦହିରୁ ରୋଜଗାର କରୁଛୁ କ୍ଷୀରରୁ ରୋଜଗାର କରୁଛୁ ସବୁଥିରୁ ଏତେ ଗାଈର ଯେତେ ପ୍ରଡ଼କ୍ଟ ଅଛି ଗାଈ ଠାରୁ ଯେତେ ଆମେ ଆମଦାନୀ କରୁଛୁ ସବୁକୁ ଆମେ ବିକ୍ରି କରିଥାଉ ଯାହାକି ସିଏ ଆମକୁ ରୋଜଗାରର ଗୋଟେ ପନ୍ଥା ହୋଇଥାଏ ଆମେ ସେଇୟାକୁ ବିକ୍ରି କରିକି ଆମର ଗୁଜୁରାଣ ମେଣ୍ଟାଇଥାଉ